ହ୍ୟାଲୋ ଆଜ୍ଞା ବାଙ୍ଗଲୋରରୁ ଆସିଛନ୍ତି ହଁ କୁହନ୍ତୁ ଜଳଖିଆରେ ଅଛି ବରା ସିଙ୍ଗଡ଼ା ଜିଲାପି ଆଉ ଯେଉଁ କଚୁଡ଼ି ଲଡ଼ୁ ପିଆଜି ହଁ ଛଅ ଜଣ ହଁ ହେଇଯିବ ଆଜ୍ଞା ନାହିଁ ନାହିଁ ମୋ ଦୋକାନ ପୂରା ନମ୍ବର ୱାନ୍ ଦୋକାନ ହଁ ସବୁ ଅଛି ବରା ହେଉଛି ପାଞ୍ଚଟଙ୍କା ଆଉ ସିଙ୍ଗଡ଼ା ହେଉଛି ଦଶ ଟଙ୍କା ଆଉ ଜିଲାପି ପାଞ୍ଚ ଟଙ୍କା କଚୁଡ଼ି ପାଞ୍ଚ ଟଙ୍କା ଆଉ ପିଆଜି ହେଉଛି ପାଞ୍ଚ ଟଙ୍କା ଲଡ଼ୁ ସେମିତି ପାଞ୍ଚ ଟଙ୍କା ସବୁ ପାଞ୍ଚ ଟଙ୍କା ଦଶ ଟଙ୍କା ଏମିତି ଅଛି ଆଉ ନାହିଁ ନାହିଁ ଭଲ ତେଲରେ ଛଙ୍କା ହେଉଛି ତୁମେ ଆସ ଆଗେ କେଉଁଠି କେଉଁଠି ଆସିକି ଓହ୍ଲାଇଲେଣି କି ଓହ୍ଲାଇଲେଣି ନା ନା ଷ୍ଟାଣ୍ଡରେ ଠିଆ ହେଇଛନ୍ତି ହଉ ଆସନ୍ତୁ ଆସନ୍ତୁ ଆସ ଦେଖିବ ତା'ପରେ ଖାଇକି ଯେଉଁ ଖାଇକି ଟିକେ ଟେଷ୍ଟ କରିବ ଟେଷ୍ଟ କରିକି ତା'ପରେ ପଛେ କିଣିକି ଜଳଖିଆ ଖାଇକି ଯିବ ଆଉ ହଉ ଠିକ୍ ନାହିଁ ନାହିଁ ଠକା ଠକି କାହିଁ କରିବୁ ତୁମେ ଆସ ହଁ ହଁ କମ୍ ରେଟ୍ରେ ହଁ ଦମୁଁ ଆସନ୍ତୁ ଆସ ଗଦି ଦେଖିବ ଖାଇକି ଆଗେ ଟିକେ ଟେଷ୍ଟ କର ଦେଖିବ ତା'ପରେ ଖାଇବ ଖାଇକି ଯିବ ଆଉ ନାହିଁ ଜଳଖିଆ ସାଙ୍ଗରେ ସେ ଯେଉଁ ବିସ୍କୁଟ ଏ ଯେଉଁ ଗାଣ୍ଠିଆ ଫାଟିଆ ଏମିତି ସବୁ ବିଭିନ୍ନ ପକୁଡ଼ି ଫକୁଡ଼ି ଯାହା ବିଭିନ୍ନ ପ୍ରକାର କ'ଣ ବିକ୍ରି ବିକ୍ରି କରୁଛୁ ଆଉ ସବୁ ଭଲ ଜିନିଷ ଆପଣ ଥରେ ଖାଇକି ଆଗେ ଦେଖନ୍ତୁ ହଉ ତା'ହେଲେ ଆସନ୍ତୁ ଆସିକରି ଦେଖି